ହଁ ମୋତେ ଏକ୍ସର୍ସାଇଜ୍ କରିବାକୁ ଭଲଲାଗେ ଏବଂ ରନିଂ କରିବାକୁ ମଧ୍ୟ ଭଲ ଲାଗେ ଆଉ ସମସ୍ତେ ମଧ୍ୟ ଆମେମାନେ ଏକ୍ସାର୍ସାଇଜ୍ କଲେ ଆମର ଶରୀର ସୁସ୍ଥ ରହିବ ଏବଂ ଭଲ ମଧ୍ୟ ରହିବ ଏବଂ ରୋଗ ବି କିଛି ହେବନି ସମସ୍ତେ କଲେ ଭଲ ହେବ